ଚାଷ ଜମିରେ କିମ୍ବା ଘରେ କାମ କରିବା ସମୟରେ ଆମେ କ'ଣ କରିଥାନ୍ତି ନା କାମକୁ ବେଳେ ବେଳେ ଏଞ୍ଜୟ କରିକି କରିଥାନ୍ତୁ କରିଥାଉ ଯାହାଫଳରେ କି ଆମ ମନରୁ ଧୀରେ ଧୀରେ ଗୀତ ବାହାରି ଆସେ ଆମ ଗୀତ ସହିତ ବିଭିନ୍ନ ପ୍ରକାର ଗୀତ ଗାଇଥାଉ ଯେଉଁ ଗୀତକୁ ଆମେ ଆଗରୁ କେବେ ଶୁଣିଥିବୁ ସେ ଗୀତ କ'ଣ ଗାଇଥାଏ ଆମ ମାଇଣ୍ଡରେ ରହିଯାଇଥାଏ ଯେତେବେଳେ ଆମେ କୌଣସି କାମ କରିଥାଉ ସେତେବେଳେ ସେ ଆପେ ଆପେ କ'ଣ କରିଥାଏ ନା ଆମ ସେ ଗୀତଟା ବାହାରି ଆସିଥାଏ ଯାହାଫଳରେ କି ଆମେ କାମଟାକୁ ବହୁତ ଭଲ ଭାବରେ କରିଥାଉ ଆଉ ଗୀତ ଗାଇବା ସହିତ ଆମେ ମଧ୍ୟ ତା ମଧ୍ୟରେ ତାଳ ଦେଇକି ବେଳେବେଳେ ଟିକେ ଟିକେ ନାଚି ଦେଇଥାଉ ଯାହାଫଳରେ କି ସେଇଟା ଆମର ମନୋରଞ୍ଜନ କରିଥାଏ କାମ କରିବା ସମୟରେ ଲୋକମାନେ ମଧ୍ୟ ମାନେ ବୁଢ଼ା ବୁଢ଼ୀ ମାନେ ଯେତେବେଳେ ହେଲା ଆମେ ଦେଖିଛୁ ସେତକ ଆମେ ଯେତେବେଳେ ବିଲୁକୁ ଯାଇଥିବ ଧାନ କାଟିବା ପାଇଁ ବା ଆମ ଜେଜ ବା ଜେଜେବାପାଙ୍କ ସହିତ ବା ଆମ ଟିକେ ମୋର ମାନେ ବଡ଼ବା ବଡ଼ବୋଉଙ୍କ ସହିତ ସେମାନେ କଣ କରିଥାନ୍ତି ନା ଯେତେବେଳେ ଧାନ କାଟୁଥାନ୍ତି ବା ମୁଗ ଓପାଡ଼ୁଥାନ୍ତି ସେତେବେଳେ କଣ କରିଥାନ୍ତି ନା ସେମାନେ କିଛି ମାନେ ଗୀତ ଗୀତ ଗାଇଥାନ୍ତି ଯେମିତି ଆଗରୁ କିଛି ରାମାୟଣର ଗୀତ ସେ ମନେ ରଖିଥାନ୍ତୁ ମହାଭାରତର ଗୀତ କିଛି ସେ ମାନେ ଶୁଣି ଶୁଣିକି ମନେ ରଖିଥାନ୍ତୁ ସେସବୁ ଗୀତ ସବୁ ଗାଇଥାନ୍ତି ଆମେ ଶୁଣିଥାଉ ଆଉ ସେମାନେ କ'ଣ କରିଥାନ୍ତି ନା ମୋ ଆଇମା କ'ଣ କରିଥିଲେ ଯେତେବେଳେ ଧାନ କାଟିବାକୁ ଯାଇଥାଏ ସେ ସେତେବେଳେ କ'ଣ କରିଥିଲା ଲୋକ ମାନେ ଯେତେବେଳେ ଝିଅମାନେ ବିବାହ କରିକି ଯାଆନ୍ତି ତାଙ୍କ ବାପା ଘରକୁ ସେତେବେଳେ ସେମାନେ କ'ଣ କରିଥାନ୍ତି କିଛି କାନ୍ଦଣା କାନ୍ଦିଥାନ୍ତି ସେ କ'ଣ କରିଥାଏ ସେ ଆମ ଜେଜେମାଁ କ'ଣ କରିଥାନ୍ତି ସେ କାନ୍ଦଣା ଗାଈ ଖାଇକି ଧାନ କାଟିଥାନ୍ତି ଆଉ କିଛି ତାଙ୍କର ମାନେ କିଛି କାନ୍ଦଣା ହେଇଯାଉ ଭାଇ ବିଷୟରେ କାନ୍ଦିବେ ବାପାଙ୍କ ବିଷୟକୁ ଧରିକି ମାନେ ବାପାଙ୍କ ବିଷୟରେ ହେଇକି କାନ୍ଦିବେ ମାଁଙ୍କ ବିଷୟରେ କାନ୍ଦିବେ ଏମିତିକା ଧରିକି ଏମାନେ ସେମାନେ କ'ଣ କରିଥାନ୍ତି ଗାଇଥାନ୍ତି ଓ ସେମାନଙ୍କ ପାଇଁ ସେଇଟା ଗୋଟେ ହଉଛି ମନୋରଞ୍ଜନର ଗୀତ ବା ସେମାନେ ଯଦି କିଛି ମାନେ ଗୀତ ଜାଣିଥାନ୍ତି ଏବଂ ଗପ ଜାଣିଥାନ୍ତି ସେଇଟା ବି କହିଥାନ୍ତି